ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଡାକ୍ତରଖାନାର ସୁବିଧା ଉପଲବ୍ଧ ହେଲାଣି ଆଗରୁ ଏହିସବୁ ନଥିଲା ଏବେ ଆମ ରଣପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁନାଖେଳାରେ ସିଏଚସି ସେ ବି ଗୋଟିଏ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନୟାଗଡ଼ରେ ବଡ଼ ଡ଼ାକ୍ତରଖାନା ଅଛି ସେହିଠାରେ ଲୋକମାନେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇଥାନ୍ତି ସେଠାରେ ସବୁପ୍ରକାର ରୋଗର ଉପସମ ମିଳେ ସଂକ୍ରମକ ରୋଗ ହେଉ ବା ଅସଂକ୍ରମକ ରୋଗ ହେଉ ବା ଅପପୃଷ୍ଟି ହେଉ ସବୁପ୍ରକାର ରୋଗର ସାହାଯ୍ୟ ଔଷଧ ସେଠାରେ ମିଳିଥାଏ ଏବଂ ଲୋକମାନେ ସବୁ ମିଶି ସବୁ ଲୋକ ନୟାଗଡ଼ ନହେଲେ ରଣପୁରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି ସୁନାଖେଳା ଆମ ଘର ଠାରୁ ବହୁତ ଦୂର ହୋଇଯାଉଛି ଆମେ ସେଟାକୁ ଯାଉନି ଆଖପାଖରେ ଥିବା ଭିତରେ ଏହି ଡାକ୍ତରଖାନା ମୁଖ୍ୟ ରଣପୁର ଡାକ୍ତରଖାନା